ଏକ ଜାନୁଆରୀ ଦୁଇହଜାର ଉଣେଇଶ ପଚିଶ ପଚିଶ ମାର୍ଚ୍ଚ ଦୁଇ ହଜାର ଏକୋଇଶ ଷୋହଳ ମେ' ଦୁଇ ହଜାର ବାଇଶ ଅଠେଇଶ ନଭେମ୍ବର ଦୁଇ ହଜାର ତେର କୋଡ଼ିଏ ଜୁନ୍ ଦୁଇ ହଜାର ଚ ଚବିଶ